ସ୍କୁଲ ସମୟରେ ତ ସେ କଥା କହିଲେ ବହୁତ ଦୁଃଖ ହୁଏ ମନ ସାଙ୍ଗମାନେ ତ ସବୁ ମ୍ୟାରେଜ କରି ବାହା ହେଇ ସାରିଲେଣି ଆଉ ନାହାଁନ୍ତି କେହି ବହୁତ ଖୁସି ଲାଗେ ବହୁତ ମଜା ଲାଗେ ଯେତେକି ବେଳେ ଆମେ ମିଶିକି ସ୍କୁଲରେ ମାଡ଼ ଖାଉ ସାରଙ୍କଠୁ ପାଠରେ ପାଠ ବିଷୟରେ ବଦମାସି କରିକି ବି ମାଡ଼ ଖାଉ ପାଠ ପଢ଼ୁ ପଢ଼ୁ ଖେଳ ପଡ଼ିଆକୁ ପଳୋଉ ଖେଳିବା ପାଇଁ ସେଇଠି ତ ଖେଳୁ ଖେଳୁ ପୁଣି କିଏ ପୁଣି ଖଣ୍ଡିଆ ହେଇଗଲା କିଏ ପଡ଼ିଗଲା କିଏ ତ ସେଇଠି ସାଙ୍ଗେ ସାଙ୍ଗେ ସାର୍ ଆସିକି ପୁଣି ମାରନ୍ତି ବାଡ଼ାନ୍ତି ଆମୁକୁ ବାଡ଼ିରେ ପୁଣି ସେଇଠି ବି ବହୁତ ହସନ୍ତି ଆଉ ବାକି ସାଙ୍ଗମାନେ ଥିବେ ସବୁ ହସୁଥୁବେ ତ ସେଇ ଦିନ ତ ବହୁତ ଖୁସି ଲାଗେ ତ କାହା ବାଡ଼ିରେ ପୁଣି ସ୍କୁଲ ଯାଇକି ପୁଣି କାହା ବାଡ଼ିରେ କୁଳି ଯେଉଁ ଚୋରି କରୁ ଆମ୍ବ ଚୋରି କରୁ ସେ ସମୟ ତ ଆଉ ନାହିଁ ଗଲାଣି କଲେଜ ବେଳର କଲେଜ ବେଳର ଯେତୋଳେ ଆମେ କଲେଜ ଯାଉ ତ ଫୋନ ଧରିଥାଉ ତ ଇଏ ସିଏ ଗୋଟେ କାହାକୁ କ'ଣ ସେ କରି ସାରିଲଣ ମାନେ କିଏ ଖବର ଦେଇ ସାରିଲାଣି କି କିଏ ମଜା ମସ୍ତି ସେଇଠି ବି ଆମେ କରୁ ତେଣୁ ସବୁଠୁ ବେଶୀ ଖୁସି ଲାଗେ ସ୍କୁଲ ବେଳରେ ସେ ସମୟ ତ ଆଉ ନାହିଁ ଛୋଟ ଛୋଟ ହେଇଥାଉ ସ୍କୁଲ ଯାଇଥାଉ ଆମେ ବହୁତ ସାଙ୍ଗ ନୁହଁ ଚାରି ପାଞ୍ଚ ଜଣ ସାଙ୍ଗ ଥାଉ ତ ସେଇଥିରେ ଆମେ ମିଶିକି ସେଇଠି ପାର୍ଟି ଫିଷ୍ଟି ବି କରୁ ମିଶିକି ଖାଉ ଖେଳୁ ଝଗଡ଼ା ଝଗଡ଼ା ବି ଲା ମାନେ ଝଗଡ଼ା ଲାଗିଯାଉ ଆମେ ଆଉ ଭିତରେ ବି ଆମ ସା ଆମ ଭିତରେ ଆମେ ଝଗଡ଼ା ଲାଗିଯାଉ ସାଙ୍ଗ ଭିତରେ କିନ୍ତୁ ବହୁତ ଖୁସି ସ୍କୁଲ ଟାଇମଟା ବହୁତ ମଜା ଲାଗେ ମନେ ପଡ଼େ ସେ ବହୁତ ଦିନ ସେ ଦିନ ବହୁତ ମନେପକାଏ ମନେପଡ଼ିଲେ ମନ ବହୁତ ଦୁଃଖ ହୁଏ ସେ ଦିନ ମତେ ଫେରି ଆସନ୍ତା